ଆମେ ଓଡ଼ିଆ ଓଡ଼ିଆରେ ଜନ୍ମ ହେଇଚୁ ଓଡ଼ିଶାରେ ଜନ୍ମ ହୋଇଛୁ ଓଡ଼ିଆ ଭାଷା ହେଉଛି ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ଓଡ଼ିଆ ଭାଷାକୁ ସାଂସ୍କୃତିକ ଭାଷା ରୂପେ ଗ୍ରହଣ କରାଯାଇଛି ଭାରତରେ ପୁରା ଭାରତରେ ଆଉ ଓଡ଼ିଶାରେ ବହୁତ ନୃତ୍ୟ ଅଛି ଓଡ଼ିଶୀ ନୃତ୍ୟ ନାଚ ପାଲା ଯାତ୍ରା ସମ୍ବଲପୁର ନୃତ୍ୟ ଆଉ ଓଡ଼ିଶୀ ନୃତ୍ୟ ତ ପୁରା ସାରା ପୃଥିବୀରେ ହଇଚଇ ସୃଷ୍ଟି କରିଦେଇଛି ସାରା ପୃଥିବୀ ଲୋକ ବହୁତ ଭଲ ପାଉଛନ୍ତି ଲାଗିଥିବ ଉଠିବାକୁ ଇଚ୍ଛା କରୁନାହାନ୍ତି ଲୋକମାନେ ପାଲା ପାଲା ବି ବହୁତ ବଢ଼ିଆା ନାଚ ବୁଢ଼ା ବୁଢ଼ି ବସିଲେ ବି ଦେଖୁ ଉଠିବାକୁ ଇଚ୍ଛା କରୁନାହାନ୍ତି କାରଣ ପାଲାରେ ବି ଗାଁ ଗାହାଣ ଗାୟକ ଭଲ ବି ଗୀତ ଗୀତ ପରିବେଷଣ କରୁଛନ୍ତି ଯାତ୍ରା ଦନନାଚ ଯାତ୍ରା ଆମ ଗଞ୍ଜାମ ଜିଲ୍ଲାରେ ପୁରା ପ୍ରସିଦ୍ଧ ଲାଭ କରିଛି ଦିନରେ ଧନାଚ ହୁଏ ରାତିରେ ସାମାଜ ନାଟକ କି ପରାଣ ନାଟକ ରାମାୟଣ ନାଟକ ମହାଭାରତ ଯାହା ହେଉଛି ଭଲ ଭଲ କରୁଛନ୍ତି ସମ୍ବଲପୁରୀ ନୃତ୍ୟ ପଶ୍ଚିମ ଓଡ଼ିଶାର ପା ମୁଖ୍ୟ ନନ୍ଦୀ ନୃତ୍ୟ ସମ୍ବଲପୁରୀ ନୃତ୍ୟକୁ ହେଲେ ବହୁତ ଲୋକ ଭଲ ଭଲ ପାଉଛନ୍ତି ଏବଂ ସମ୍ବଲପୁରୀରେ ପା ପଶ୍ଚିମ ଓଡ଼ିଶାରେରେ ସମ୍ବଲପୁରୀ ସମ୍ବଲେଶ୍ଵରୀ ଦ୍ୱାରା ନୃତ୍ୟ କରାଯାଉଛି ସମଲେଶ୍ଵରୀ ମାଆ ଘଣ୍ଟେଶ୍ୱରୀରେ ଦ୍ୱାରା ନୃତ୍ୟ କରାଯାଉଛି ଆଉ ଗୋଟିପୁଅ ନାଚ ପୁଅରୁ ଉତ୍ପତି ହୋଇଛି ଗୋଟିପୁଅ ନାଚ ବି ବହୁତ ଲୋକ ବି ଭଲ ପାଉଛନ୍ତି ଆଉ କାଣ ଏଇଟା ବି ଗୋଟିପୁଅ ନାଚ ସାରା ପୃଥିବୀରେ ପରିବେଶ ପରିବେଷଣ କରାଯାଉଛି ଭାରତରେ ପରିବେଷଣ କରାଯାଉଛି ଏଇସବୁ ନାଚ ଅଛି ଆମ ଓଡ଼ିଶାରେ ଆଉ